ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ବହୁତ ଉନ୍ନତ ଧରଣର ଏଠାରେ ନୂତନ ଟେକ୍ନୋଲୋଜିର ବ୍ୟବହାର କରି ରୋଗୀମାନଙ୍କର ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ସେବା କରାଯାଏ ଏଠାରେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଏ ଓ ସେମାନଙ୍କର ସମସ୍ତ ଡାଟାକୁ ବା ତଥ୍ୟକୁ ଇଲୋକ୍ଟ୍ରୋନିକ୍ସ ରେକର୍ଡ଼ ମାଧ୍ୟମରେ ତାକୁ ଗଛିତ କରି ରଖାଯାଏ ଯାହାଫଳରେକି ପରବର୍ତ୍ତୀ ସମୟରେ ଯଦି ରୋଗୀ ଆସି ତାହାର ତଥ୍ୟ ଯାଞ୍ଚ କରାଯାଏ ତାହା ଆମକୁ ସମ୍ପୂର୍ଣ୍ଣ ଉପରେ ମିଳିଯାଇଥାଏ ଟେଲିମେଡ଼ିସିନର ମଧ୍ୟ ସୁବିଧା ରହିଛି ଏଠି ଡାଇଗ୍ନୋଷ୍ଟିକର ଡାଏଗ୍ନୋଷ୍ଟିକ୍ ଉପକରଣର ମଧ୍ୟ ସୁବିଧା ରହିଛି ସବୁର ଏଠି ସୁବିଧା ରହିଛି ଏଠି ରୋଗୀମାନଙ୍କର ସ୍ୱାସ୍ଥ୍ୟ ଉପରେ ବିଶେଷତ୍ୱ ଗୁରୁତ୍ୱ ଦିଆଯାଏ ଏହି ଅତୀତରେ ବର୍ତ୍ତମାନ କିଛି ଦିନ ତଳେ ମୁଁ ନିଜେ ଏହି ସେବାର ସମ୍ମୁଖୀନ ହୋଇଛି ମୁଁ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ମେଡ଼ିକାଲରେ ଆଡ଼ମିଟ ହୋଇଥିଲି ଓ ସେଠାରେ ମୁଁ ଯେଉଁଭଳି ସେବା ପାଇଲି ବା ଯେଉଁଭଳି ଡାକ୍ତରଙ୍କର ହଉ ବା ମେଡ଼ିକାଲ ଟ୍ରିଟମେଣ୍ଟ ହଉ ଯେଉଁଭଳି ପାଇଛି ସେଥିରେ ମୋ ବହୁତ ସନ୍ତୁଷ୍ଟ ଏବଂ ମୋର ସମସ୍ତ ତଥ୍ୟ ମୋତେ କିଛି ଘରୁ ନେଇକି ଯିବାକୁ ପଡ଼ିନଥିଲା ଯାହାକି ମେଡ଼ିକାଲରେ ହିଁ ସବୁ ଉପଲବ୍ଧ ଥିଲା